ଆମ ପରିବାରରେ ପାଳନ କରୁଥିବା ସାଂସ୍କୃତିକ ପରମ୍ପରା ହେଲା ରଜ ଦୋଳ ମକରସଂକ୍ରାନ୍ତି ଆଉ ନୂଆଁଖାଇ ଛାଡ଼ଖାଇ ଦଣ୍ଡଯାତ୍ରା ସବୁ ପର୍ବରେ ନୂଆଁଖାଇ ଅନ୍ୟତମ ନୂଆଁଖାଇରେ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ପରିବାରରେ ପିଠାପନା ମଡ଼ା କ୍ଷୀରି ପୁରୀ ଡାଲି ଖଟା ତରକାରୀ ରାନ୍ଧିଥାଉ ଯିଏ ଯେଉଁଠି ଥିଲେ ବି ନୂଆଁଖାଇରେ ଘରକୁ ଆସନ୍ତି ନୂଆଁଖାଇରେ ଆମେ ନୂଆ କପଡ଼ା ପିନ୍ଧି ନୂଆ କପଡ଼ା ପିନ୍ଧି ସ୍ନେହ ଶ୍ରଦ୍ଧାରେ ମିଳିମିଶି ରହିଥାଉ ରଜପର୍ବରେ ଆମେ ଘରେ ଦୋଳି ବାନ୍ଧି ଖେଳିଥାଉ ପରିବାରରେ ସମସ୍ତେ ପିଠାପଣା ତିଆରି କରି ଦୋଳରେ ଦୋଳିଥାଉ ଆମକୁ ଏହି ଦୋଳି ଖେଳିବାଦ୍ଵାରା ବହୁତ ଖୁସି ଲାଗେ ଆଉ ଆନନ୍ଦ ମଧ୍ୟ ଲାଗେ ମକରସଂକ୍ରାନ୍ତି ଆମ ଘରେ ସମସ୍ତେ ପାଳନ କରୁଥାଉ ସମସ୍ତେ ଉପବାସ କରୁ ଏହି ସଂକ୍ରାନ୍ତି ବନ ଆମ ଗାଁରେ ନାମ ସଂକୀର୍ତ୍ତନ ହୁଏ ଆମେ ସମସ୍ତେ ସେଠାକୁ ବୁଲିବାକୁ ଯାଉ ଦୋଳପୂର୍ଣ୍ଣିମାରେ ଆମେ ସମସ୍ତେ ତା'ର ମଜା କରୁ ଘର ଦିନ ହୋଲି ଖେଳି ସମସ୍ତେ ମିଳିମିଶି ରଙ୍ଗ ବେରଙ୍ଗ ହୋଲି ଲଗାଇଥାଉ